ସକାଳୁ ଆମେ ନିଦରୁ ଉଠିକି ଆଗେ ଗୋବର ପାଣି ପକାଇବୁ ପାଣି ପକାଇ ସାରିଲା ପରେ ତା'ପରେ ଘର ଦ୍ଵାର ସବୁ ଝାଡ଼ୁ ମାରିବୁ ଘର କତିରୁ ବାହାର ଯାଏ ଚାରିଆଡ଼େ ଝାଡ଼ୁ ମାରିବୁ ଝାଡ଼ୁ ମାରି ସାରିଲା ପରେ ତା'ପରେ ପକ୍କାକୁ ସବୁ ପୋଛା କପଡ଼ା ମାରିବୁ ପୋଛା କପଡ଼ା ମାରି ସାରିଲା ପରେ ତା'ପରେ ହୋଉଛି ତ ହୋଉଛି ସକାଳୁ ପାଇଁ ହେଉଛି ଆଗେ ପ୍ରଥମେ ଗୋଟେ ମାନେ ଜଳଖିଆ ବନେଇଲୁ ଜଳଖିଆ ମାନେ ଆଳୁ ପରଟା କି ତରକାରୀ କି ଉପମା କି ହେଉଛି ଚୁଡ଼ା ଉପମା କି ଯାହା ବି ହେଲେ ଯେ କୌଣସି ଗୋଟେ ରେସିପି ବନେଇକି ଆମେ ଗାଧୋଇବା ପାଇଁ ଯିବୁ ଗାଧୋଇ ଆସିଲା ପରେ ଠାକୁର ପୂଜା କଲୁ ଠାକୁର ପୂଜା ପରେ ଆମେ ହେଉଛି ତ ପାଣି ଆଣିଲୁ ପାଣି ଆଣି ସାରିକି ତ ପ୍ରଥମେ ଆଗେ ଭାତ ହେବ ଭାତ ହେଇ ସାରିଲା ପରେ ତ ତିନିଟା କି ଚାରିଟା ତରକାରୀ ହେବ ତରକାରୀ ମାନେ ଗୋଟେ ଡାଲମା ହେବ ଯଦି ବାର ଅନୁଯାୟୀ ତ ତରକାରୀ ହେବ ତ ଆମର ସୋମବାର କି ଗୁରୁବାର କି ମଙ୍ଗଳବାର ଏଇ ଗୁଡ଼ାକରେ ଆମର ନିରାମିଷ ଆଉ ଅନ୍ୟ ବାର ମାନେ ଯେତିକି ରବିବାର କି ବୁଧବାର ଶୁକ୍ରବାର ଆମର ଆମିଷ ତ ସେଇ ଅନୁଯାୟୀ ଆମେ ତରକାରୀ ତିନିଟା କି ଚାରିଟା ଏମିତି ହୁଏ ତରକାରୀ ତରକାରୀ ରୋଷେଇ କରିବୁ ଭାତ ହେଇ ସାରିଲା ପରେ ତରକାରୀ ତ ଆଗେ ଡାଲମାଟା କଲୁ କି ଯଦି ବାର ଅନୁଯାୟୀ ତ ଆମିଷ ତରକାରୀ କରିଲୁ ତା'ପରେ ରୋଷେଇ ସାରିଲା ପରେ ମାନେ ଖାଇ ତ ଖାଇବା ପାଇଁ ସମସ୍ତେ ଆମର ଘର ଲୋକ ଆସନ୍ତି ଏକା ସାଙ୍ଗରେ ଆମର ବସିକି ଖାଆନ୍ତି ତ ଖାଇ ସାରିଲା ପରେ ତ ହେଉଛି ସମସ୍ତଙ୍କୁ ବାଢ଼ା ବୁଢ଼ି କରିକି ଖାଇବା ପାଇଁ ଦେବୁ ତ ଖାଇ ସାରିଲା ପରେ ତା'ପରେ ଉଠିକି ତାକୁ ବାସନ ଗୁଡ଼ାକ ଗୋଟେଇ ଗୁଟା ସାରିକି ତାକୁ ସଫା ଭଲ ଭାବରେ ସଫା କରିକି ଫିନାଇଲ୍ରେ ସେ ପକ୍କାକୁ ପୋଛି ଦେଇକି ତା'ପରେ ବାସନ କୁସନ ଧୋଇବୁ ବାସନ କୁସନ ଧୋଇ ସାରିଲା ପରେ ତ ରେଷ୍ଟ ଟିକେ ବି ନାହିଁ ତ ରୋଷେଇ କାମରେ ସବୁ ବେଳେ ବିଜି ରୋଷେଇ ତା ମାନେ ତା'ପରେ ପୁଣି ହେଉଛି ତ ଝାଡ଼ୁ ମାର ଘର ଇଏ କର ଘର ମାନେ ସଫାସୁତୁରା ପରେ ପୁଣି ହେଉଛି ସନ୍ଧ୍ୟା ଦେବା ସନ୍ଧ୍ୟା ଦେଇ ସନ୍ଧ୍ୟା ପରେ ପୁଣି ରାତିକା ପାଇଁ ଆମେ ଭଲ ଭାବରେ ରୋଷେଇ କରିବା ରୁଟି ହେଉ କି ତରକାରୀ ଗୋଟେ ରୁଟି ହେବ ତା'ପରେ ରୁଟି ତରକାରୀ ସମସ୍ତେ ତାକୁ ସମସ୍ତେ ଆମର ପୁଣି ଏକଜୁଟ୍ ହେବେ ତା'ପରେ ରୁଟି ତରକାରୀ ହବ ରୁଟି ତରକାରୀ ଖାଇବେ ଖାଇ ଖୁଆ ସାରିଲା ପରେ ତା'ପରେ ଯାଇକି ଯିଏ ଯେମିତି ନିଜ ଜାଗାରେ ଶୋଇବା ପାଇଁ ସ୍ଥାନ ଅଧିକାର କରିବେ ତ ଆମେ ଏଇ ସବୁ ନିତିଦିନିଆ ଆମର କାମ ରୋଷେଇ କାମ